ଆଜ୍ଞା ମୁଁ ଗତ ଦଶଦିନ ଭିତରେ ଏକ ଭିବୋ ମୋବାଇଲ ଫୋନ କିଣିଥିଲି ତାର ଖରାପ ଗୁଣଟି ହେଲା ତାର ଠିକ୍ ହିସାବରେ ଚାର୍ଜ ରହୁନି ଏବଂ ଡିସପ୍ଲେ ମଧ୍ୟ ଠିକ୍ରେ କାମ ଦେଲାନି ଯେଉଁଥିରେ ମୁଁ ମୋତେ ବହୁତ ଖରାପ ଲାଗି ଅନୁଭବ କରିଥିଲି